ଯଦି ଜଣେ ଗୀତ ଗାଇବା ପାଇଁ ଇଚ୍ଛୁକ ତା'କୁ ପ୍ରଥମେ ତାଙ୍କର ପରିବାର ତା'କୁ ଆଗ୍ରହ ଦେବାର ଅଛି ତା'କୁ କୌଣସି ଗୋଟିଏ ମାଷ୍ଟର୍ ପାଖରେ ଗୀତ ମାଷ୍ଟର୍ ପାଖରେ ଛାଡ଼ିବାର ଅଛି ତେବେ ସେହି ପିଲା ଆଗକୁ ଯିବ ଉଦାହରଣ ସ୍ୱରୂପ ମୁଁ କହୁଛି ମୁଁ ନିଜେ ମୋ ପିଲା କଥା କହୁଛି ମୋ ପିଲା ଛୋଟବେଳୁ ସେ ଗୀତ ପ୍ରତି ତା'ର ବହୁତ ଆଗ୍ରହ ସିଏ ସ୍କୁଲ୍ରେ ଗୀତ ଗାଏ ଗୀତ ଗାଇବା ଦ୍ୱାରା ଆମେ ମୁଁ ମୋ ସ୍ଵାମୀ ମୋ ଶାଶୁ ଶ୍ଵଶୁର ସମସ୍ତେ ଆମେ ତା' ଗୀତ ଶୁଣେ ସ୍କୁଲ୍ ପ୍ରୋଗ୍ରାମ୍ରେ ଗୀତ ଗାଇ ପ୍ରାଇଜ୍ ଆଣେ ତା' ଦ୍ୱାରା ଆମେ ତାକୁ ଗୋଟିଏ ମାଷ୍ଟର୍ ପାଖରେ ଛାଡ଼ିଲେ ଗୀତ ଶିଖିଲା ଗୀତ ଶିଖିଲା ପରେ ଯେଉଁ କଲେଜ୍ କଲେଜ୍ ଫଙ୍କସନ୍ରେ ଗୀତ ଗାଇଲା ଷ୍ଟେଜ୍ରେ ଯେଉଁଠି ଗୀତ ହେଲା ଗୀତ ଗାଇଲା ଏମିତି ଗୀତ ଗାଇବା ଦ୍ଵାରା ତାକୁ ଆମେ ଆଉ ଟିକିଏ ଆଗ୍ରହ ଦେଲେ ଆଗ୍ରହ ଦେବା ଦ୍ଵାରା ସିଏ ତା'ର ଷ୍ଟେଜ୍ ପ୍ରୋଗ୍ରାମ୍ କରିଲା ଷ୍ଟେଜ୍ ପ୍ରୋଗ୍ରାମ୍ କରିବା ପରେ ଯେଉଁ ରେକଡ଼ିଙ୍ଗ୍ ଗୀତ ରେକଡ଼ିଙ୍ଗ୍ ସେଣ୍ଟର୍ ରେକଡ଼ିଙ୍ଗ୍ ସେଣ୍ଟର୍ରେ ଗୀତ ଗାଇଲା ଗୀତ ଗାଇବା ପରେ ଏବେ ଗୀତ ଗାଇକି ସିଏ ତା'ର ବହୁତ ଉନ୍ନତି ବି କରୁଛି ଆମେ ବି ସମସ୍ତେ ତା' ପଛରେ ସମସ୍ତେ ତାକୁ ଆଗ୍ରହ କରୁଛେ ଗାଁ ଲୋକ ବି ତାକୁ ସାହାଯ୍ୟ ମାନେ ସହାନୁଭୂତି ଦିଅନ୍ତି ଯେ ତୁ ଗୀତ ଗାଆ ଗୀତ ଗାଇଲା ପରେ ତୁ ଉପରକୁ ଯିବୁ ଗୋଟିଏ ସିଙ୍ଗର୍ ହେବୁ ଗୋଟିଏ ଗାୟକ ହେବୁ ଗାୟକ ହେବା ଦ୍ଵାରା ତୋର ବହୁତ କିଛି ଉନ୍ନତି ହେବ ସମସ୍ତେ ଚିହ୍ନିବେ ସମସ୍ତେ ପରିଚିତ ହେବେ ଯେମିତି ସବୁ ବହୁତ ବଡ଼ ବଡ଼ ଗାୟକ ଅଛନ୍ତି ତାଙ୍କ ସାଙ୍ଗରେ ମିଶିବୁ ମିଶିଲା ପରେ ତୁ ଉପରକୁ ଯିବୁ ଉପରେ ଗଲା ପରେ ଗୀତ ଗାଇବୁ ଯେମିତି କି ହାଇ ଯାତ୍ରାରେ ଗୀତ ଗାଉଛନ୍ତି କିମ୍ବା ହାଇ କିମ୍ବା ଷ୍ଟୁଡ଼ିଓରେ ଗୀତ ଗାଉଛନ୍ତି ଆଲବମ୍ରେ ଗୀତ ଗାଉଛନ୍ତି ଚଳଚ୍ଚିତ୍ରରେ ଗୀତ ଗାଉଛନ୍ତି ସେହିଭଳିଆ ପିଲାକୁ ଗୋଟିଏ ଆଗ୍ରହ ଦେଲେ ସିଏ ଗୀତ ଗାଇବ ଆଗ୍ରହ ହେବ ଗୀତ ଗାଇବ ଗୀତ ଗାଇବା ଦ୍ଵାରା ଉପୁରକୁ ସିଏ ଉନ୍ନତି କରିବ ମୋ ପିଲା ଯେମିତି ଏବେ ସେ ଗୀତ ଗାଉଛୁ ଗାଇବା ଦ୍ଵାରା ସବୁବେଳେ ଆମେ ତାକୁ ସାହାଯ୍ୟ କରୁଛେ ସାହାଯ୍ୟ କଲେ ସିଏ ତା'ର ଆମକୁ ବହୁତ ଗର୍ବ ଲାଗୁଛି ଆମେ ତା' ପ୍ରୋଗ୍ରାମ୍ ଦେଖୁଛେ ପ୍ରୋଗ୍ରାମ୍ ଦେଖିବା ଦ୍ଵାରା ଆମକୁ ଖୁସି ଲାଗୁଛି ଯେ ଆମ ପିଲା ଗୋଟିଏ ଗୀତ ଗାଇଲା ଉପରକୁ ଯାଉଛି ତାକୁ ଭଲ ଲାଗୁଛି ଭବିଷ୍ୟତରେ ସିଏ ତା'ର ଗୋଟିଏ ଯଦି ଭଲ ଯେମିତିକା ସବୁ ଗାୟକ ଅଛନ୍ତି ସେମିତି ଗୋଟିଏ ଭଲ ଗାୟକ ହେଇପାରେ ଆମର ଆଶା ରହିଛି